ଆମ ଓଡ଼ିଆ ଲୋକମାନେ ଯେମିତି ତେଲୁଗୁ ହିନ୍ଦୀ କି ମରାଠୀ କି ଗୁଜୁରାଟୀ କି ବଙ୍ଗାଳୀ ଭାଷା କହୁଛନ୍ତି ସେ ଲୋକମାନେ ଓଡ଼ିଆ ଭାଷା କହୁନାହାଁନ୍ତି କାରଣ ସେ ଲୋକମାନଙ୍କୁ ଓଡ଼ିଆ ଭାଷା ଆମକୁ ଶିକାଇବା ପାଇଁ ପଡ଼ିବ ବା ତାଙ୍କ ସାଙ୍ଗରେ ଆମେ ଯେଉଁ କଥା ହବୁ ଆମେ ଯଦି ତାଙ୍କ ସାଙ୍ଗରେ ଓଡ଼ିଆରେ କଥା ହବୁ ସେମାନେ ତାଙ୍କ ଭାଷାରେ କଥା ହେଲେ ଆମେ ବୁଝିପାରିବୁନି କି ଆମ ଭାଷା ସେମାନେ ବୁଝିପାରିବେନି ଯଦି ସେମାନେ ଆମ ଓଡ଼ିଆ ଭାଷା ଆମେ ଯୋଉଟା କହିବୁ ସେମାନେ ଯଦି ସେଇଟାକୁ ହିଁ କହିଦେବେ ଯେ ଏଇ ଜିନିଷଟା ଆଣିଦେ ସେ ଯଦି ସେ ଜିନିଷଟା ବୁଝି ପାରିଲା ସେ ଓଡ଼ିଆ ଭାଷା ଆମେ ଅନୁଭବ କରିବୁ ଯେ ସେ ଓଡ଼ିଆ ଭାଷା କିଛି କିଛି ବୁଝିପାରୁଛି କିଛି କିଛି ବୁଝିପାରିଲା ପରେ ସେ ଆପେ ଆପେ ଓଡ଼ିଆ ଭାଷା ଅଳ୍ପ ଅଳ୍ପ କହି ପାରିବ କିଛି କିଛି କହି ପାରିଲେ ଆମ ଓଡ଼ିଆ ଭାଷାର ବିକାଶ ଘଟିବ ବା ଓଡ଼ିଆ ଭାଷା ଚାରିଆଡ଼େ ପ୍ରସାର ଲାଭ କରିବ ଯେମିତି ହିନ୍ଦୀ ଭାଷା ହେଉଛି ଆମ ରାଷ୍ଟ୍ର ଭାଷା ସେମିତି ଓଡ଼ିଆ ଭାଷା କିଛି ରାଜ୍ୟରେ କି କିଛି ଅଞ୍ଚଳରେ ପ୍ରଭାବିତ ହବ ଯେମିତି ଆଦିବାସୀମାନେ ସେମାନେ ଆମ ଓଡ଼ିଶାର କିନ୍ତୁ ଓଡ଼ିଆ ଭାଷା ଜାଣିନାହାଁନ୍ତି ସେମାନଙ୍କୁ ଓଡ଼ିଆ ଭାଷା ମାନେ ପଢ଼ିପା ପଢ଼ିପାରୁ ନାହାଁନ୍ତି କି କହିପାରୁ ନାହାଁନ୍ତି ତାଙ୍କ ପାଖରେ ଓଡ଼ିଆ ଭାଷା ଆମେମାନେ କହିବା ଦ୍ଵାରା ସେମାନେ ଅଳ୍ପ ଅଳ୍ପ କିଛି କିଛି କହିକି ଓଡ଼ିଆ ଭାଷା ଶିଖିବା ଦରକାର